ମୁଁ ଯେଉଁ କୁଲରଟି କିଣିଥିଲି ତାର ଭଲ ଗୁଣ ଗୁଡ଼ିକ ହେଲା ସେଇଟି ଦେଖିବାକୁ ସୁନ୍ଦର ଏବଂ ସୁଦୃଢ଼ ଓ ବହୁତ ଭଲ ଥଣ୍ଡା ପବନ ମଧ୍ୟ ଦେଉଛି